କୁହନ୍ତୁ କ'ଣ ନେବେ ସାର୍ଟ୍ କେଉଁ କେଉଁ କମ୍ପାନୀର କେତେ ସାଇଜ୍ ହଉ ଠିକ୍ ଅଛି ମୁଁ ଆଗେ କିଲର୍ ଦେଖାଉଛି ତିରିଶ ସାଇଜ୍ ତ କେଉଁ କେଉଁ କଲର୍ ଦରକାର ହଉ ଦେଖନ୍ତୁ ଏଇ କିଲର୍ କମ୍ପାନୀର ବ୍ଲାକ୍ ସାର୍ଟ୍ ହେଲା ଇଏ ହେଉଛି ନଅଶହ ପଚାଶ ଟଙ୍କା ଇଏ ହେଉଛି ଚାଇନା ଆମେରିକା କପଡ଼ା ଇଏ ଭଲ ଅଛି ଆଉ କେଉଁ କମ୍ପାନୀ କୁହନ୍ତୁ

ହଉ ରାଙ୍ଗ୍ଲର୍ର କେଉଁ କଲର୍ଟା ଦରକାର ଏଇଟା ହେଉଛି ବାରଶହ କୋଡ଼ିଏ ଟଙ୍କା ଟୋଣ୍ଟି ପର୍ସେଣ୍ଟ୍ ରିହାତି ଅଛି

ହଁ ହଁ ହଁ ନାଇଁ ସେ କମ୍ପାନୀ ଆମ ପାଖରେ ଆଭେଲେବୁଲ୍ ନାହିଁ ପ୍ୟାଣ୍ଟ୍ କେଉଁ କମ୍ପାନୀର କୁହନ୍ତୁ ହଉ କେତେ ସାଇଜ୍ ତିରିଶ ସାଇଜ୍ କେଉଁ କଲର୍ ଦରକାର

ହଉ ଏଇଟା ଦେଖାଉଛି ଏଇଟା ହେଉଛି ଆପଣଙ୍କର ଅଠରଶହ ଟଙ୍କା ପଡ଼ିବ

ହଉ ଆଉ ଗୋଟେ ଦେଖାଉଛି ଏଇଟା ହେଉଛି ସତରଶହ ପଞ୍ଚାନବେ ଟଙ୍କା

ହଉ ଠିକ୍ ଅଛି ମୁଁ ବ୍ଲାକ୍ କଲର୍ର ବାହାର କରିକି ଦେଖାଉଛି ଏଇଟା ଦେଖନ୍ତୁ ବ୍ଲାକ୍ କଲର୍ର ସିଏ ବି ସେଇ ସତରଶହ ପଞ୍ଚାନବେ ହଉ ମୁଁ ପିଲାଙ୍କୁ ପଠାଇକି ତଳକୁ ନେଇଯାଉଛି ଆପଣ ସେଇଠି କ୍ୟାସ୍ ପେମେଣ୍ଟ୍ କରି ଦିଅନ୍ତୁ ଆସନ୍ତୁ